ହଁ ହଁ ମୁଁ ସିଲାସିଲି କରୁଛି ହଁ ମୁଁ ହଁ ହଁ ହଁ ସିଲେଇବା ବ୍ଲାଉଜ ସିଲେଇ କେତେ ଗୋଟେ ଶହେ ଟଙ୍କା ପେଣ୍ଟ ସାର୍ଟ ସାତ ପାଞ୍ଚଶହ ଟଙ୍କା ପଡ଼ିଯିବ ଆଉ ତ ଦୁଇ ଦିନ ଦୁଇ ଦିନ ଆଉ ଲାଗିବ ହଁ ବେଶି ନାହିଁ

ହଁ ଆସ ତୁମେ ସକାଳୁ ସାଢ଼େ ଏଗାର ବାରରେ ଆସ ସକାଳୁ ମାହାପୁର ପରା ଚା' ପାଣି ଖାଇ ଆସ

ନାଇଁ ନାଇଁ ମୁଁ ମୁଁ କାହା ଖରାପ ହେବନି

ଡେଲ ଜାଣିନକି ନା ହଁ ତୁମେ ଚିହ୍ନିପାରିଲ ନଅଶହ ପୁରା ପେଣ୍ଟ ସାର୍ଟ ଆଉ ବ୍ଲାଉଜ୍କୁ ଶହେ ଟଙ୍କା ଆଉ ଅଧିକ ନେଉନି ଆଜିକାଲି ରେଟ୍ ସବୁ ତ ପଇସା ଉପରେ କାମ ଆଉ ରେଟ୍ ନହେଲେ ଶହେ ଟଙ୍କା କମେଇ ଦେବା ନା ସାତଶହ ହେଉ

ହଁ ଆସ ସାଢ଼େ ଦଶଟା ଏଗାରଟା ସାଢ଼େ ଦଶଟାକୁ ଆସ ହଉ ରଖିଲି